ହଁ ମୁଁ କହିପାରିବି ଆମ ଅଞ୍ଚଳର ପାରିବାରିକ କ୍ରୀଡ଼ାକୁ ସଂରକ୍ଷିତ ରଖିବାପାଇଁ ଆମ ଅଞ୍ଚଳର ଲୋକମାନେ ପାଇକ ଖେଳ ପଟା ଖେଳ ଖେଳିଥାନ୍ତି ଏହି ଖେଳକୁ ଆମର ବର୍ଷକୁ ଥରେ ବରୁଣେଇ ପାହାଡ଼ ତଳେ ହୋଇଥାଏ ତା ସହ ଖେଳରେ ଭାଗ ନେଇ ଆମର ବୀର ଜାତିର ପିଲାମାନେ ପୁରସ୍କୃତ ହୋଇଥାନ୍ତି ଏମାନଙ୍କୁ ପୁରସ୍କାର ଦେବାପାଇଁ ଆମେ ଆମ ଅଞ୍ଚଳର ବଡ଼ ବଡ଼ ଲୋକ ତା ସହ ମନ୍ତ୍ରୀମାନେ ମଧ୍ୟ ଯୋଗ ଦେଇଥାନ୍ତି ସେମାନେ ଖେଳ ଖେଳିବା ପାଇଁ ଅନେକ ନିୟମକୁ ମାନନ୍ତି ଏବଂ ଏହି ଖେଳକୁ ଖେଳିବାକୁ ହେଲେ ବାଡ଼ି ପଥର ନଡ଼ିଆ ଶଗଡ଼ ଚକ ନିଆଁ ରେ ଆବଶ୍ୟକତା ପଡ଼ିଥାଏ